ମୋର ସବୁଠାରୁ ସୁନ୍ଦର ଯାତ୍ରା ହେଉଛି ପୁରୀ ପୁରୀକୁ ମୁଁ ଏପର୍ଯ୍ୟନ୍ତ ଭୁଲିପାରୁନାହିଁ ଗତବର୍ଷ ମୁଁ ମୋ ପରିବାର ସହିତ ତିନିଦିନ ଧରି ପୁରୀରେ ରହିଥିଲି ସେଠାକାରର ଧାର୍ମିକ ପରିବେଶ ମୋତେ ବହୁତ ଭଲ ଲାଗିଥିଲା ପୁରୀରେ ମୋତେ ବହୁତ କିଛି ଆଶ୍ଚର୍ଯ୍ୟଜନକ ଘଟଣାମାନ ଦେଖିବାକୁ ମିଳିଥିଲା ମୁଁ ଦେଖିଲି ଯେ ପୁରୀ ମନ୍ଦିରର ଚାରି ଛାଇ ତଲେ ପଡ଼ୁନାହିଁ ସମୁଦ୍ର ପାଖରେ ଥାଇ ମଧ୍ୟ ସମୁଦ୍ରର ଗର୍ଜନ ଶୁଭୁନାହିଁ ଏଗୁଡ଼ିକ ମୋତେ ବହୁତ ଆଶ୍ଚର୍ଯ୍ୟ କରିଦେଇଥିଲା ଏବଂ ସେଠାକାରର ଟଙ୍କ ତୋରାଣି ଆନନ୍ଦ ବଜାର ଅଭଡ଼ା ମୋତେ ବହୁତ ଭଲ ଲାଗିଥିଲା ଏବଂ ଦିନେ ସଖାଳୁ ଦେଖିଥିଲି ଯେ ଜଗନ୍ନାଥଙ୍କ ରନ୍ଧାଘରେ ହାଣ୍ଡି ଉପରେ ହାଣ୍ଡି ଏମିତି ସାତଟି ହାଣ୍ଡି ବସିଛି ପୁଣି ସବୁ ହାଣ୍ଡିରେ ଏକାଥରକେ ଖାଦ୍ୟ ପ୍ରସ୍ତୁତି ହେଉଛି ଏହିସବୁ କଥା ମୁଁ ଭୁଲିପାରୁନାହିଁ